ଆମର ତାଳକୋଣି ମୌଜାର ପିଲାଟିମାନେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସୁବିଧା ରହିଛି ବାକି ନବମ ଦଶମ ପଢ଼ିବା ପାଇଁ ପିଲାଟି ମାନେ ଏଇ ଅଡ଼ାଲ ମଉଜାକୁ ଯାଉଛନ୍ତି ଦୁଇ କିଲୋମିଟର ବାଟ ତାରିଆ ମଉଜାକୁ ଯାଉଛନ୍ତି ଦୁଇ କିଲୋମିଟର ବାଟ ତାପରେ ନବମ ଦଶମ ପଢ଼ି ସାରିଲେ କଲେଜ ପଢ଼ିବା ପାଇଁ ଆମ ନି ସାତ ଆଠ କିଲୋମିଟର ରାସ୍ତା ରାଜରଣପୁର ଯାଉଛନ୍ତି ଇଏ ବଡ଼ ବାଡ଼ିକିଲ ଯାଉଛନ୍ତି ଦେଉଳି କଲେଜକୁ ଯାଉଛନ୍ତି ପିଲାଟି ମାନେ କଲେଜରେ ପଢ଼ୁଛନ୍ତି ଏହିଭଳି